ପାଞ୍ଚ ଲକ୍ଷ ଛଅ ହଜାର ଚାରି ଶହ ଏକତିରିଶ ଛଅ ଲକ୍ଷ ସାତ ହଜାର ତିନଶହ ବାଇଶ ତିନି ଲକ୍ଷ ଆଠହଜାର ଦୁଇଶହ ତେପନ ଦୁଇ ଲକ୍ଷ ନଅ ହଜାର ନଅ ଶହ ଚଉରାଲିଶ ଆଠ ଲକ୍ଷ ପାଞ୍ଚ ହଜାର ସାତ ଶହ ଅଡ଼ତିରିଶ